ପଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ବହୁତ ଗରିବ ଲୋକ ଘରର ସୁବିଧା ପାଉଛନ୍ତି ଯାହାଦ୍ୱାରା ସେମାନଙ୍କର ଚାଳ କୁଡ଼ିଆ ଘର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ସେ ଦୁଇଲକ୍ଷ ପଇଁତିରିଶ ହଜାର ଟଙ୍କା ପାଉଛନ୍ତି ଯାହାଦ୍ଵାରା ସେ ତାଙ୍କର ଗୋଟିଏ ଛାତ ବଖରା କରି ସେଠାରେ ରହୁଛନ୍ତି ଓ ପ୍ରଧାନମନ୍ତ୍ରୀ ସେଥିରେ କିଛି ଲାଟ୍ରିନ୍ ଦେଉଛନ୍ତି ଓ ବଖରାଏ ରୁମ୍ ଦେଉଛନ୍ତି ଓ ତାହାଦ୍ୱାରା ଲୋକମାନେ ନେଉଛନ୍ତି ଏଥିପାଇଁ ଲୋକମାନଙ୍କର ଦୁଇଚକିଆ ଗାଡ଼ି ଆବଶ୍ୟକ ଥିବ ଓ ତାଙ୍କର କୌଣସି ରାସନ କାର୍ଡ଼ ଥିବ ଓ ତାଙ୍କର କୌଣସି ଚାରିଚକିଆ ଓ ଅଧିକ ଘର ନଥିବା ଦରକାର ଓ ସେମାନେ ଭୂମିହୀନ ହୋଇଥିବେ ଓ ସେମାନେ ପାଇବାପାଇଁ ଯୋଗ୍ୟ ହୋଇଥିବେ ଯାହାଦ୍ଵାରା ସେମାନେ ଘର କଲେ ଗଭର୍ଣ୍ଣମେଣ୍ଟ୍ ଦ୍ୱାରା ସେମାନେ ଘର କରିବା ଦ୍ୱାରା ସେ ଶାନ୍ତିରେ ସେଠାରେ ବସବାସ କରି ରହିପାରିବେ ତେଣୁ ପ୍ରଧାନମନ୍ତ୍ରୀ ଗଭର୍ଣ୍ଣମେଣ୍ଟ୍ ଆବାସ ଯୋଜନା ଦ୍ୱାରା ଲୋକମାନେ ମଧ୍ୟ ଚାଉଳ ଗହମ ଇତ୍ୟାଦି ପଞ୍ଚାୟତରୁ ପାଇପାରୁଛନ୍ତି ଯାହାଦ୍ଵାରା ଲୋକମାନେ ପଧାନମନ୍ତ୍ରୀଙ୍କ ନିକଟରେ ଚିରଉପକୃତ ଓ ଶାନ୍ତିରେ ରହିବାପାଇଁ ବସବାସ କରିବାପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି